ଆଗକାଳରେ ଲୋକମାନେ କୂଅଁରୁ ରସି ପକେଇ ପାଣି କାଢ଼ିଥାନ୍ତି ଆଜିକାଲି ଲୋକମାନଙ୍କ ପାଇଁ ବହୁତ ସୁବିଧା ହେଇଗଲାଣି ସେଥିମଧ୍ୟରେ ଇଲେକ୍ଟ୍ରିକ୍ ମୋଟର ଆ ଆଣିଥିବାରୁ ଲୋକମାନଙ୍କ ପାଇଁ ସବୁପ୍ରକାର ସୁବିଧା ହୋଇପାରିଛି ସେଥିମଧ୍ୟରେ ଲୋକମାନେ ସବୁ ମାନେ ଅତି ଶୀଘ୍ର ପାଣି ବାହାରିପାରେ ସେଥିମଧ୍ୟରେ ଲୋକମାନେ ସବୁ ପ୍ରକାର କାମ କରିପାରନ୍ତି ସେ ମୋଟରକୁ ଆଣିବା ଦ୍ୱାରା ଲୋକମାନେ ସବୁ ପ୍ରକାର କ୍ଷତି ବାଡ଼ି ସବୁ କରିପାରନ୍ତି ମୋଟରରେ ପାଣି ପ୍ରବାହିତ ହେବା ଯୋଗୁଁ ଲୋକମାନେ ସବୁ ପ୍ରକାର ସୁବିଧା କରିପାରନ୍ତି ମୋଟରଟି ଆଣିବା ଦ୍ୱାରା ଲୋକମାନେ ସମସ୍ତଙ୍କ ସମସ୍ତେ ସବୁପ୍ରକାର ସୁବିଧା ପାଇଥାଆନ୍ତି ମୋଟରକୁ ରଖିବା ସ୍ଥାନ ହେଉଛି ତାକୁ କେମିତି ପାଣି ନ ବାଜିବ ମୋଟରର ମୋଟରକୁ ଯଦି ପାଣି ବାଜେ ମୋଟର ତାହେଲେ ଖରାପ ହେଇପାରିବ ଯଦି ପାଣି ବାଜେ ସେଇଟା ସର୍ଟ ହୋଇ ଲୋକମାନଙ୍କର ଜୀବନ ବି ପରିବାର ବି ସମ୍ଭାବନା ଅଛି ମୋଟର ଦ୍ୱାରା ଲୋକମାନେ ସବୁପ୍ରକାର ସୁବିଧା ବି ପାଇବା ଦ୍ୱାରା ବି ଏଇଟା ବି କ୍ଷତି ହେବାର ସମ୍ଭାବନା ଅଛି ସେଥିପାଇଁ ଇଲେକ୍ଟ୍ରି ମୋଟର ଆଣିବା ଦ୍ୱାରା ଲୋକମାନେ ସବୁପ୍ରକାର ସୁବିଧା ପାଇ ପାଇଥିଲେ ବି ମୋଟରକୁ ସୁବିଧାରେ ରଖି ପାଣି ତାକୁ କେମିତି ନ ବାଜି ଲୋକମାନେ କିଛି ଅଂଶ କ୍ଷତ ନହେବାକୁ ପଡ଼ିବ ଲୋକମାନେ କୁ